ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେଉଁ ଲୋକଙ୍କର ଭୂମିହିନ ବା ବାସସ୍ଥାନ ନଥାଏ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରାଯାଏ ପଞ୍ଚାୟତରେ ଫୋର୍ମ ଫିଲଅପ୍ କରି ଦିଆଯାଇଥାଏ ତାହା ଲିଷ୍ଟରେ ଆସିଲେ ଆମକୁ ଜଣା ଯାଇଥାଏ ଯାହାକି ତିନୋଟି କିସ୍ତିରେ ଆମକୁ ତିନି ଲକ୍ଷ ଟଙ୍କା ମିଳିଥାଏ ଯାହାକି ୱାର୍ଡ଼ ମେମ୍ବର ସରପଞ୍ଚ ତାଙ୍କ ଦ୍ୱାରା ଆମକୁ ଘରଟା ସାହାଯ୍ୟ ମିଳିଥାଏ